ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହଉଛି ନୂଆଖାଇ ପର୍ବ ଆମ ଓଡ଼ିଶାରେ ନୂଆଖାଇ ପର୍ବକୁ ବହୁତ ମାତ୍ରାରେ ପାଳନ କରାଯାଏ ସବୁ ପର୍ବମାନଙ୍କରୁ ନୂଆଖାଇ ପର୍ବ ସବୁଠୁ ଅଲଗା ଏବଂ ଛୁଟି ଦଶହରା ଛୁଟି ଛୁଟି କରା ଯାଇଥାଏ ଆଉ ନୂଆଖାଇ ପର୍ବ ପାଳନ ଦେଖିବାକୁ ଗଲେ ପ୍ରଥମେ ଆମେ ଧାନକୁ ଧାନକୁ ଆମେ ପୂଜା କରିଥାଉ ଯାହାକି ଆମ ଓଡ଼ିଶାରେ ନୂଆଖାଇ ପର୍ବକୁ ପ୍ରଥମ ପର୍ବ ରୂପେ ଉପାଧି ପାଇଛୁ ଏବଂ ନୂଆଖାଇ ପର୍ବ ଧାନକୁ ଆଣି ଘର ଦୁଆ ବାରଣ୍ଡାରେ ଓହଳେଇ ଥାନ୍ତି ଏବଂ ଧାନକୁ ପୂଜା କରିବା ସହିତ ବହୁତ ମାତ୍ରାରେ

ବହୁତ ମାତ୍ରାରେ ମୁଁ ଓଡ଼ିଶାରେ ପାଳନ କରାଯାଇଥାଏ ଏବଂ ନୂଆଖାଇ ପର୍ବ ହଉଛି ସବୁଠାରୁ ବ ବଡ଼ ପର୍ବ ଓ ଦଶହରା ସେଇ ନୂଆଖାଇ ଛୁଟି ମିଳି ନଥାଏ ଦଶହରାରେ ଲୋକମାନଙ୍କୁ ଛୁଟି ମିଳିଥାଏ